ଆମର୍ ଘର୍କେ ବହୁତ୍ ଜଣ୍ ଗାଁ ଆଇଥିଲେ ତାର୍ ବାହାରେ ବହୁତ୍ ରନ୍ଧାବଢ଼ା ହେଇଥିଲା ଭାତ୍ ଦାଏଲ୍ ତର୍କାରୀ ଖଟା ଶାଗ୍ ତାପରେ ଭଜା ମାଛ ପନିର୍ ଫନିର୍ କଦ୍ଲି ଭଜା ଶାଗ୍ ଖଟା କଦ୍ଲି ଛନାଛୁନି ଆଲୁ ଭଜା ସବୁ ପ୍ରକାର୍ ଜିନିଷ୍ ସ୍ଲାଟ୍ ସବୁକିଛି ହେଇଥିଲା ସବୁ ନିଜେ ମୁଇଁ ରନ୍ଧା ବଢ଼ା କରିଥିଲି ଖାଇସାରିକରି ସବୁକିଛି ଭଲ୍ ତୁନ୍ ଶାଗ୍ ବି ଭଲ୍ ଲାଗୁଥିଲା ଆର୍ ଭଲ୍ କରି ବି ରନ୍ଧାବଢ଼ା ହେଇଥିଲା ଆର୍ ଭଲ୍ ରାନ୍ଧି ଜାନିଥିଲେ ବି ଆର୍ ଯେତେ ଜଣ୍ ଆସିଥିଲେ ଆମର୍ ଘର୍କେ ବି ଖାଇକରି ସମସ୍ତେ ଖୁସ୍ ହେଲେ ଆର୍ ସମସ୍ତେ ଭଲ୍ ଲାଗୁଛେ ବୋଲି କହେଲେ ଆଉ ଯେ ଭଲ୍ କରିି ବି ସବୁ ତୁନ୍ ଶାଗ୍ ସମସ୍ତଙ୍କୁ ଭାତ୍ ଭୁତା ଯାହା କିଛି ରନ୍ଧା ହେଇଥିଲା ସବୁ କିିଛି ଭଲ୍ ହିସାବେ ସବ୍କୁ ହେଲା ଆରୁ ଭଲ୍ ଲାଗୁଛେ ବୋଲି ସମସ୍ତେ ବି କହେଲେ ଦେଲ୍ ତର୍କାରୀ ଶାଗ୍ ସୁୁଗା ବି ଯେ ରନ୍ଧାବଢ଼ା ହେଇଥିଲା ଭଲ୍ସେ ନୁନ୍ ବି ଲାଗିଥିଲା ତେଲ୍ ତୁଲା ବି ଭଲ୍ ସବୁଥି ଲାଗିଥିଲା ଆରୁ ଭଲ୍ କରି ତୁନ୍ ଶାଗ୍ ବି ରନ୍ଧାବଢ଼ା କରି ଜାନିଥିଲି ଆର୍ ଖାଇକରି ସମସ୍ତେ ଖୁସ୍ ହେଇଥିଲେ ଶାଗ୍ରେ ବି ଭଲ୍ ଇଟା ଉଇଲ୍ ଉଲା ନୁନ୍ ମିର୍ଚା ସବୁ କିିଛି ଲାଗିଥିଲା ତର୍କାରୀ ବି ଭଲ୍ ଲାଗିଥିଲା ଦେଲ୍ରେ ବି ଭଲ୍ ନୁନ୍ ନୁନା ଲାଗିଥିଲା ଆର୍ ପନିର୍ ପୁନ୍ରା ବି ଭଲ୍ ଲାଗୁଥିଲା ଭଜା ଭୁଜି ବି ଭଲ୍ ହେଇଥିଲା ମାଛ ମାଂସ ବି ସବୁ କିିଛି ଭଲ୍ ଲାଗୁଥିଲା ସେତ୍କିରି ସମସ୍ତେ ଖଇକରି ଭଲ୍ ଲାଗୁଛେ ବୋଲିକିରି କହେଲେ ଆର୍ ଭଲ୍ କରି ବି ସମସ୍ତଙ୍କୁ ଜିନିଷପରେ ସବୁକି ସଫିସେଣ୍ଟ୍ ସମ୍କୁ ହେଇଥିଲା ଆଉ ସମସ୍ତେ ଖାଇ ପିଇ କରି ଯାଇଥିଲେ ଭାତ୍ ଦାଏଲ୍ ତୁନ୍ ସମ୍କୁ ଭଲାଗଲା